ଯୋଗ ଏକ ପ୍ରକାର ଦେହ ପାଇଁ ବ୍ୟାୟାମ ଏହାଦ୍ଵାରା ଆମକୁ ବିଭିନ୍ନ ପ୍ରକାର ରୋଗ ନିୟନ୍ତ୍ରଣ କରିପାରିବା କିନ୍ତୁ ଏହାକୁ ଯଦି ଆଜ୍ଞା ଆମେ ଏକ ମନୋରଞ୍ଜନ ମୁତାବକ ଆମେ ମଧ୍ୟ ନେବା ମଧ୍ୟ ନେଇକି ଆମେ ଯୋଗଟାକୁ କରିପାରିବା କେମିତି ଯଦି ଗୋଟେ ଲୋକକୁ ଯୋଗ କରିବାକୁ ଭଲ ଲାଗୁ ନାହିଁ ତା'ହେଲେ ସେ କ୍ଷେତ୍ରରେ ସେ କିଛି ବଛା ବଛା ଯୋଗକୁ ସାମିଲ କରି ସେ ଏକ ମନୋରଞ୍ଜନ ମୁତାବକ ଯଦି ଉପଭୋଗ ଉପଯୋଗ କରେ ତା'ହେଲେ ତା'ର ଦେହ ସୁସ୍ଥ ରହିବା ସହିତ ସେ ମଧ୍ୟ ଏହାକୁ ମନୋରଞ୍ଜନ ଭାବରେ ନେଇକି ଯୋଗ କରିପାରିବ ଆଉ ଯୋଗଟା ହେଉଛି ଦେହ ପାଇଁ ବହୁତ ହିତକର ଯୋଗ ମନୁଷ୍ୟ ପ୍ରତ୍ୟେକ ଦିନ ନିହାତି କରିବା ଦରକାର ଯୋଗ କରିବା ଦ୍ଵାରା ତା'ର ଶାରୀରିକ ଗଠନ ସବୁ ଠିକ୍ ରହେ ମାନସିକ ଶାରୀରିକ ସବୁ ଅସୁବିଧା କିଛି ହୁଏ ନାହିଁ ଆଉ ଯୋଗ ଆମ ଜୀବନରେ ଆମ ମଣିଷ ସମାଜକୁ ନିହାତି ଆବଶ୍ୟକ କାରଣ ଆଜିର ଦୁନିଆରେ ଯେମିତି ଦିନକୁ ଦିନ ରୋଗ ସଂଖ୍ୟା ବଢ଼ି ବଢ଼ି ଲାଗି ଚାଲିଛି ସେଇ କ୍ଷେତ୍ରରେ ବଞ୍ଚିବା ପାଇଁ ଆମକୁ ଯୋଗର ସାହାରା ନେବା ନିହାତି ଆବଶ୍ୟକ